ଭାରତରେ ସାଧାରଣତଃ ଭାବରେ କହିବାକୁ ଗଲେ ଲୋକମାନେ ଅଧିକ ଧାର୍ମିକ ସ୍ଥାନ ରହିଛି ଏବଂ ଅଧିକ ଧାର୍ମିକ ସ୍ଥାନକୁ ମଧ୍ୟ ଯାଇଥାନ୍ତି କିନ୍ତୁ ସମସ୍ତ ସିଟି ମଧ୍ୟରୁ ମୁଖ୍ୟତଃ ହେଲା ଆମର ପୁରୀ ଜଗନ୍ନାଥ ମନ୍ଦିର ଜଗନ୍ନାଥଙ୍କର ଯେଉଁ ରଥଯାତ୍ରା ହୋଇଥାଏ ସେଥିରେ ଚାରି ରୁ ପାଞ୍ଚ ଲକ୍ଷ ରୁ ଅତ୍ୟଧିକ ଲୋକ ସେଠି ଏକତ୍ରିତ ହୋଇଥାନ୍ତି ଏବଂ ସ୍ୱୟଂ ଜଗନ୍ନାଥ ନିଜେ ମହାପ୍ରଭୁ ମନ୍ଦିରରୁ ଆସି ରଥରେ ବିଜେ ହୋଇଥାନ୍ତି ଏବଂ ରଥର ଯାତ୍ରା ବହୁତ ମନୋଲୋଭ ହୋଇଥାଏ ଲକ୍ଷ ଲକ୍ଷ ଲୋକଙ୍କର ମେଳା ସେଠି ପଡ଼ିଥାଏ ଏବଂ ରଥ ତିନି ରଥ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ବିଜେ ହୋଇ ମାଉସୀ ମା ଘରକୁ ଯାଇଥାନ୍ତି ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି ସେ ଯେଉଁ ବାହୁଡ଼ା ଯାତ୍ରାର ରଥଯାତ୍ରା ବାହୁଡ଼ା ଯାତ୍ରା ଦୁଇ ଦିନ ହୋଇଥାଏ ସେହି ସମୟର ମନୋଲୋଭା ଦୃଶ୍ୟ ମଧ୍ୟ ରହିଥାଏ ଏହାପରେ ଆମର ଯେଉଁ ଜଗନ୍ନାଥଙ୍କର ରହୁଛି ସୁନାବେଶ ହେଉ କିମ୍ବା ସ୍ନାନପୂର୍ଣ୍ଣିମା ହେଉ ସେଇ ସମୟରେ ଲୋକଙ୍କର ଭିଡ଼ ବହୁତ ଜମିଥାଏ ପୁରୀରେ ଏବଂ ବହୁତ ଭଲ ଭାବରେ ସେ ଯାତ୍ରାକୁ ପାଳନ କରାଯାଇଥାଏ ଏବଂ ପୁରୀରେ ଥିବା ଆମର ଜଗନ୍ନାଥ ବଡ଼ ଦେଉଳରେ ବଡ଼ ଦେବତା ବଡ଼ ଦାଣ୍ଡରେ ଓଲ୍ହେଇ ଆସନ୍ତି ଯେତେବେଳେ ସେତେବେଳେ ଦୃଶ୍ୟ ବହୁତ ମନୋଲୋଭ ହୋଇଥାଏ ଏବଂ ଅଭଡ଼ା ତାଙ୍କର ଯେଉଁ ଅଭଡ଼ାର ଡଙ୍କ ତୋରାଣିର ଯେଉଁ ସ୍ୱାଦ ସେ ସାରା ବିଶ୍ୱରେ ନାହିଁ କାହିଁକିନା ଜଗନ୍ନାଥ ହେଉଛନ୍ତି ଆମର ବଡ଼ ଠାକୁର ବଡ଼ ଦେଉଳରେ ସେ ବିଜେ ହୁଅନ୍ତି